ଆମ ପରିବେଶକୁ ସଫାସୁତୁରା ରଖିଲେ ଆମର କୌଣସି ଘରେ କୌଣସି ରୋଗବ୍ୟାଧି ଇତ୍ୟାଦି ହେବ ନାହିଁ ତା'ସହିତ ଯେଉଁ ଆମ ସାହିପଡ଼ିଶା ଭାଇମାନଙ୍କ ସହିତ ମଧ୍ୟ ମିଳିମିଶି ଗାଁ ଦାଣ୍ଡ ସଫା କରି ଲୋକଙ୍କର ମଙ୍ଗଳ କାମନା କରିବା ଗଛ ଫୁଟ କିମ୍ବା ଖତ ବାଡ଼ ଇତ୍ୟାଦି ନରଖି ଯେଉଁଠି ଯେଉଁଟା ରଖିବା କଥା ଯେଉଁଠି ଯେଉଁଟା ବ୍ୟବହାର କରିବା କଥା ସେହିଟା ସେଇଠି ବ୍ୟବହାର କଲେ ରୋଗ ଦାଉରୁ ଆମେ ମୁକ୍ତି ପାଇବା ଆଉ ମଶା ବି ହେବ ନାହିଁ ଆଉ ସେଥିପାଇଁ ଆମେମାନେ ଯଦି ସଚେତନତା ନ ହେବା ନିଶ୍ଚିତ ଅସୁବିଧାରେ ସମ୍ମୁଖୀନ ହେବାକୁ ପଡ଼ିବ ତେଣୁ ଭାରତ ସରକାର ଆମର ପ୍ରଧାନମନ୍ତ୍ରୀ କହିଛନ୍ତି ଗାଁର ମାନେ ପରିବେଶ ସଫାସୁତରା ରଖ ନିରୋଗୀ ବା ରୋଗମୁକ୍ତ ହୁଅ ଆଉ ସବୁବେଳେ ଅସନା ଗୁଡ଼ାକ କୁ ମାଟିରେ ଖୋଳି ପୋତିଦିଅ କିମ୍ବା ବହୁତ ବହୁ ଦୂର ନେଇ ତାକୁ ଫୋପାଡିଦିଅ ତେଣୁ ସଫାସୁତରା ରହିଲେ ନିଶ୍ଚିତ ସମସ୍ତେ ଭଲରେ ରହିବେ ଆଉ ସେଥିରେ କୌଣସି ରୋଗମୁକ୍ତ ହେବନାହିଁ ତେଣୁ ସ୍ଵଚ୍ଛ ଭାରତ କରିବାର ଉଦ୍ଦେଶ୍ୟ ଆମର ପ୍ରଧାନମନ୍ତ୍ରୀଙ୍କର ତେଣୁ ନିଜେ ଯଦି ନିଜେ ଚାଲାକି ହୋଇ ଯଦି ନିଜ ପରିବେଶକୁ ସଫାସୁତରା ନରଖିବା ନିଶ୍ଚିତ ଭାବରେ ଆମକୁ ବିଶେଷ ରୋଗମୁକ୍ତ ହେବ ଆଉ ରୋଗରୁ ଆମେ ତିଷ୍ଠି ପାରିବା ନାହିଁ ତେଣୁ ଆମେ ନିହାତି ସମସ୍ତେ ମିଳିମିଶି କେମିତି ପରିବେଶକୁ ସୁରକ୍ଷିତ ରଖିବା ସଫାସୁତରା ରଖିବା ନିଜର ପ୍ୟାଣ୍ଟ ସାର୍ଟ ଜାମା ଇତ୍ୟାଦି ସବୁ ସଫା ସଫାରେ ରହିବା ସଫାରେ ଚାଲିବା ଆଉ ଲୋକଙ୍କୁ ସେମିତି ସଫା ରଖ ବୋଲି ଅନ୍ୟ ଗାଁ ସାହି ପଡ଼ିଶା ଭାଇମାନଙ୍କୁ ମତାଇବା ଆଉ ସେହି ଭଳିଆ ସଫାସୁତରା ରହିବା ନିହାତି ଦରକାର ତେଣୁ ସଫାସୁତରା ରହିଲେ କୌଣସି ରୋଗ ହେବନାହିଁ କି ସଫାସୁତରା ରହିଲେ ଯେକୌଣସି ଅଫିସ ଯାଅ କଲେଜ ଯାଅ ଯେକୌଣସି କାର୍ଯ୍ୟକ୍ରମକୁ ଯାଅ ନିହାତି ସଫାସୁତରାରେ ରହିଲେ ସମସ୍ତେ ତୁମକୁ ଆମକୁ ନିଶ୍ଚିତ ସମସ୍ତେ ଭଲପାଇବେ ପ୍ରେମ କରିବେ ଏମିତି ସଫା ରହିବା ନିହାତି ଦରକାର